ପଶୁ ପାଳନରେ ପଶୁମାନଙ୍କୁ ନାନା ରକମର ରୋଗ ଆଦି ହୋଇଥାଏ କେତେକ ରୋଗ ଏଭଳି ଭାବେ ସଂକ୍ରମିତ ହୋଇ ହୋଇଥାଏ ତ କେତେକ ରୋଗ ତାଙ୍କ ସ୍ଵୟଂ ର ବଶୀକରଣ ଯୋଗୁଁ ହୋଇଥାଏ ଆଉ କେତେକ ରୋଗ ପରିବେଶ ପାଇଁ ଏବଂ ଖାଦ୍ୟ ପାଇଁ ହୋଇଥାଏ ନହେଲେ ରହଣି ସହଣୀ ପାଇଁ କିମ୍ବା ପାଗ ପାଇଁ ହୋଇଥାଏ ସେଇ ରୋଗମାନଙ୍କୁ ନିବୃତି କରିବା ପାଇଁ ବହୁତ ଗୁଡ଼ାଏ ଔଷଧ ମନ ରହିଅଛି ଏବଂ ପ୍ରଣାଳୀମାନ ମଧ୍ୟ ରହିଅଛି ପଶୁ ଡ଼କ୍ଟର ମାନେ ମଧ୍ୟ ରହିଅଛନ୍ତି ଆଉ କେତେ ଗୁଡ଼ିଏ ରୋଗ ଅଛି ଯେପରିକି ପାଦ ଓ ମୁଖ ରୋଗ ଏଭିଆନ୍ ଇନଫ୍ଲୁଏନ୍ସା ଏଭଳି ରୋଗମାନ ଅତ୍ୟନ୍ତ କ୍ଷତିକାରକ ପାଦ କିମ୍ବା ମୁଖ ରୋଗ ଏହି ରୋଗଗୁଡ଼ିକ ହେଲେ ଗାଈ ଠିକ୍ସେ କିଛି ଖାଇପାରନ୍ତି ନାହିଁକି କିମ୍ବା ଛେଳି ହୁଅନ୍ତୁ କି ଯେ କେହିବି ସେମାନେ ଖାଦ୍ୟ ଖାଇବାରେ ତାଙ୍କୁ ଅସୁବିଧା ହୁଏ ଚଲାବୁଲା କରିବାର ଅସୁବିଧା ହୁଏ ତେଣୁ ଏହାର ଚିକିତ୍ସା ଜାଣିବା ମାତ୍ରକେ କରିଦବାଟା ତାଙ୍କ ସ୍ଵାସ୍ଥ୍ୟ ପକ୍ଷେ ହିତକର ଏବଂ ତାଙ୍କୁ ଏକ ସରଳ ଜୀବନ ଦେବାପାଇଁ ସାହାଯ୍ୟକାରୀ